ନମସ୍କାର ନମସ୍କାର ଅଛି କୁହନ୍ତୁ ଆଧାର କରେକ୍ସନଟା ଟିକିଏ ରୁହନ୍ତୁ ହଁ ଚାଲୁଛି ଚାଲୁଛି ସେଇଟାକୁ ଆପଣଙ୍କୁ ବାୟୋମେଟ୍ରିକ୍ ଅପଡ଼େଟ୍ କରିବାକୁ ପଡ଼ିବ ହଁ ହଁ ସେଥିରେ ତାଙ୍କ ମୋବାଇଲ୍ ନମ୍ବର ଲିଙ୍କ୍ ଥିଲା ତ ଦେଖନ୍ତୁ ଆଗ ଯଦି ମୋବାଇଲ୍ ନମ୍ବର ଲିଙ୍କ୍ ଥିବ ତା' ହେଲେ ଆମେ ଖୋଲିକି ସେମାନଙ୍କ ଫିଙ୍ଗର ନେଇ କରାଇଦେବା ସହଜରେ ହେଇଯିବ ଯଦି ମୋବାଇଲ୍ ନମ୍ବରଟା ଲିଙ୍କ୍ ନଥିବ ତା' ହେଲେ ଆମକୁ ପ୍ରଥମେ ଲିଙ୍କ୍ କରାଇବାକୁ ପଡ଼ିବ ନହେଲେ ନାହିଁ ପୁରା କମ୍ପ୍ଲିଟ୍ ଅପଡ଼େଟ୍ ପକାଇବାକୁ ପଡ଼ିବ ଦେଖିଦିଅନ୍ତୁ ଯଦି ମୋବାଇଲ୍ ନମ୍ବରଟା ଲିଙ୍କ୍ ଅଛି ତା'ହେଲେ ଆଣିବାକୁ ପଡ଼ିବନି ମୁଁ ପଠାଇଦେବି କାହାକୁ ଆମର ସେବାକେନ୍ଦ୍ର ପିଲାଙ୍କୁ ସିଏ ଯାଇକି ଆପଣ ଘର ପାଖରେ କରାଇକି ଆଣିବେ ସିଏ ବାପା ମାଆ ଆସିପାରିବେ ନା ଆସିପାରିବେନି ଠିକ୍ ଅଛି ଗୋଟେ କାମ କରନ୍ତୁ ଆପଣ ପ୍ରଥମେ ଆଧାର କାର୍ଡ଼ ଦୁଇ ଜଣଙ୍କ ଧରିକି ଆସନ୍ତୁ ଆମେ ଏଇଠି ଦେଖିଦେବା କି ସେଥିରେ ମୋବାଇଲ୍ ନମ୍ବରଟା ଲିଙ୍କ୍ ଅଛି ନା ନାହିଁ ତାପରେ ଯାହା ଆଗକୁ ହେବ ସେ ବିଷୟରେ ଆମେ ଚିନ୍ତା କରିବା ଆଉ ଆମର ତ ସାଢ଼େ ଗୋଟେରେ ଖାଇବା ଛୁଟି ହେଇଯିବ ଆପଣ ଚେଷ୍ଟା କରନ୍ତୁ ସାଢ଼େ ଗୋଟେ ଭିତରେ ଆସିକି ପହଞ୍ଚିବାକୁ ଦେଖନ୍ତୁ ଆପଣ ଯଦି ଅପଡ଼େଟ୍ ହେବକି ବାୟୋମେଟ୍ରିକ୍ ଆଡ଼୍ ଯାହାବି ହେବ ସେଥିପାଇଁ ପଚାଶ ଟଙ୍କା ଲାଗୁଛି ମାନେ ପର୍ ପର୍ସନ୍ ଗୋଟେ ଲୋକପାଇଁ ପିଛା ପଚାଶ ଟଙ୍କା ଲାଗୁଛି ନା ନା ସେମାନଙ୍କୁ ସେମାନଙ୍କୁ କିଛି ଖର୍ଚ୍ଚବାର୍ଚ୍ଚ ଦେବାକୁ ପଡ଼ିବନି ଆପଣଙ୍କୁ ହେଲା ଯଦି ମୋବାଇଲ୍ ନମ୍ବର ଲିଙ୍କ୍ ଥିବ ତା'ହେଲେ ଆମେ ପଠାଇକି ତାକୁ କରିଦେବା ଠିକ୍ ଅଛି ଠିକ୍ ଅଛି ଆପଣ ନେଇକି ଆସନ୍ତୁ ଆମେ ଦେଖିଲା ପରେ ଯାହା ଚିନ୍ତା କରିବା ଆଉ ନାହିଁ ଅପଡ଼େଟ୍ କରିବା ପାଇଁ ପଚାଶ ଟଙ୍କା ଦେଖିବା ପାଇଁ ସେମିତି କିଛି ପଇସା ନାହିଁ ନାହିଁ ନାହିଁ ହେଇପାରିବ ହେଇପାରିବ ସେମିତି କିଛି ନାହିଁ ନା ଆପଣଙ୍କର ତ ଲିଙ୍କ୍ ଅଛି ନା ଆପଣଙ୍କ ଆଧାର କାର୍ଡ଼ଟା ବାପାଙ୍କର ବି ମାଆଙ୍କର କାହାର ମୋବାଇଲ୍ ନମ୍ବର ନାହିଁ ଆଉ ହଁ ସେଇଟା ଦେଇଦେଲେ ହେଇଯିବ ସେଇଟା ବି ଦେଲେ ହେଇଯିବ ନା ଦୁଇଟା ଆଧାର କାର୍ଡ଼ ପାଇଁ ଦୁଇଟା ନେଇକି ଆସିବେ କାରଣ ଆଗରୁ ହେଇଯାଉଥିଲା ଗୋଟେ ଆଧାର କାର୍ଡ଼ରେ ଗୋଟେ ଦୁଇଟା କି ତିନିଟା ନମ୍ବର ଦେଲେ ହେଇଯାଉଥିଲା ଏବେ ଆଉ ହେଉନି ଏବେ ଗୋଟେ ଆଧାର କାର୍ଡ଼କୁ ଗୋଟିଏ ନମ୍ବର ନା ହଁ ହଁ ହଁ ଓ ଟି ପି ଆସିବ

ହଁ ହଁ ହଁ ନାହିଁ ପରେ କାହିଁକି ଆମେ ସେତବେଳକୁ ସେବାକେନ୍ଦ୍ର ମୋ ସେବାକେନ୍ଦ୍ର ପିଲାଙ୍କୁ ପଠାଇଦେବା ତାଙ୍କ ପାଖରେ ଯଦି ବାୟୋମେଟ୍ରିକ୍ ମେସିନ୍ ଥିବ ସିଏ ଖୋଲିକି ନେଇଯିବେ ନେଇକି ସେଇଠି ଟିକିଏ ଏକାବେଳେ କରିଦେଇକି ଆଣିବେ ଟିକିଏ ହାତରେ ଆପଣ ଆଙ୍ଗୁଠିଟାକୁ ପୂରା ପରିଷ୍କାର କରି ଭଲକି ଦେବେ ଯେମିତି ନେଲେ ଆଗକୁ ଚାଉଳ ଫାଉଳ ଆଣିଲା ବେଳକୁ କାମରେ ଦେଇକି ଆସିବ ଆଉ

ସେମିତି ହେଲେ ଗୋଟେ କାମ କରନ୍ତୁ ଆପଣ ମୁଁ ସେ ପିଲା ସହିତ କଥା ହେଇଯାଉଛି ଗୋଟେ ଦିନ ଆପଣଙ୍କ ଗାଁରେ ପୂରା ଛତା ପକାଇ ବସିପଡ଼ିବା ଯାହାର ଯାହାର ଥିବ ପୂରା ଗାଁଟି ଯାକର ଆମେ ସାରିଦେଇକି ଆସିବା ଆଉ କାହିଁକି ଆପଣ କେତେ କ'ଣ ଲୋକ ହେବେ ମୋତେ ଟିକିଏ ପଚାରି କୁହନ୍ତୁ ସେଇ ହିସାବରେ ମୁଁ କହିବି ଦୁଇଟା କି ତିନିଟା କେତେଟା ପିଲା ଯିବେ ଆମର ଯାଇ କରିଦେଇକି ଆସିବେ ଆଉ କୋଡ଼ିଏ ଜଣ ହେଲେ ତ ଯାହାହେଲେ ବି ସେଇଟା ମିନିମମ୍ ତିନି ଜଣ ପିଲାର କାମ ଗୋଟାକୁ ପନ୍ଦର କୋଡ଼ିଏ ମିନିଟ୍ ଭଳିଆ ଲାଗିବ ଆଉ ଆଜି ତ ହେଲା ଆପଣଙ୍କର ଶୁକ୍ରବାର ସେଇ ବୁଧବାରକୁ ରଖନ୍ତୁ ଆଗକୁ ଯେଉଁ ଆଗକୁ ଆସୁଛି ବୁଧବାର ରଖନ୍ତୁ ଆମର ସେଇ ଅଫିସ୍ ଟାଇମ୍ ତ ଦଶଟାବେଳକୁ ଯାଇକି ପହଞ୍ଚିଯିବେ ସେମାନେ ଆଉ

ହଁ ହଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ହଉ ରହିଲି